ହ୍ୟାଲୋ କ'ଣ କାମ କହୁନ

କେତେ ଦରକାର ହଁ ହଉ ହଁ ଚିକେନ୍ ତ ଦୁଇଶହ ଷାଠିଏ ଆଉ ମଟନ୍ ମଟନ୍ଟା ସାତଶହ ପଚାଶ ନା ଚିକେନଟା ତ ରେଟ୍ ଅଛି ଆଗରୁ ଏବେ ରେଟ୍ ତ ଦୁଇଶହ ଷାଠିଏରୁ କମ୍ ନାହିଁ ଆଉ ହଁ ହଁ ତୁମେ ଯେଉଁ ସାଇଜ୍ ଯେଉଁ ପ୍ରକାର ଯେତେ ଓଜନର ମାଗିବ ଚିକେନ୍ ସେତିକି ଓଜନରେ ମଧ୍ୟ ମିଳିବ କାଟିକି ଦିଆଯିବ ହଁ ହଁ ଆ ମଟନ୍ ମଟନ୍ କେତେ ଦରକାର ଭଲ ମଟନ୍ ଖାସି ନାଇଁ ନାଇଁ ମୋ ପାଖରେ ଭଲ ଖାସି ଗୋଟେ ଅଛି ସେ କାଟିକି ଦେବି ଆଉ କେତେ କେଜି କୁହନ୍ତୁ କେତେ କେଜି ନେବ ତିନି କେଜି ତିନି କେଜି ହେଲେ କାଟିପାରିବି ନେ ଯଦି ପାଞ୍ଚ କେଜି ଅର୍ଡ଼ର ହବ ବୋଲେ ଗୋଟେ ଖାସିଟେ କାଟିିକି ଦିଆ ହବ ଆଉ ଆଉ ତିନି କେଜି ତିନି କେଜି ହଉ ପଚାରିକି କୁହ ଦୁଇ ତିିନି କେଜିରେ କାଟିକି ଦେଇ ହବନି ଗୋଟେ ଖାସି ଯଦି ପାଞ୍ଚ କେଜି ହବ ବୋଲେ କାଟିକି ଦେବି ହଁ